ଚାରି ହଜାର ପାଞ୍ଚଶହ ଛପନ ପଇଁତିରିଶ ହଜାର ସାତଶହ ଅଶୀ ଏକ ଲକ୍ଷ ଚାରିଶହ ଅଠଷଠି ପାଞ୍ଚଲକ୍ଷ ଶହେ ତିନି ଛଅ ଲକ୍ଷ ଦଶ ହଜାର ଦୁଇଶହ ତେୟାଶୀ